ବୌଦ୍ଧ ଜିଲ୍ଲାରେ ଇ ଟି ଭି ପ୍ରମେୟ କନକ ନିଉଜ୍ ନିଉଜ୍ ଏଇଟିନ ଓଡ଼ିଆ ଅନେକ ଓଡ଼ିଆ ନିଉଜ୍ ଚ୍ୟାନେଲ ଅଛି ଯାହାଫଳରେ କି ଆମକୁ ଠିକ୍ ସମୟରେ ଗୁରୁତ୍ୱପୂର୍ଣ୍ଣ ଖବର ଗୁଡ଼ିକ ପହଞ୍ଚିପାରିଥାଏ ସେମିତି ମୋବାଇଲ ଦ୍ଵାରା ଟି ଭି ଚ୍ୟାନେଲ ମାଧ୍ୟମରେ ମଧ୍ୟ ନିଉଜ୍ ଗୁଡ଼ିକ ପହଞ୍ଚିଯାଇଥାଏ ଲୋକମାନେ ଯାହାଫଳରେ କି ଗୁରୁତ୍ଵପୂର୍ଣ୍ଣ ଖବର ଗୁଡ଼ିକ ଶୁଣିଥାଆନ୍ତି ଏବଂ ସେ ଖବର ଶୁଣିବା ପରେ ସେମାନେ ସତର୍କ ମଧ୍ୟ ହୋଇଥାନ୍ତି